ମୋର ପ୍ରିୟ ପୁସ୍ତକ ହେଉଛିି ରାମାୟଣ ଯେଉଁଟାକି ସତ୍ୟ ଘଟଣା ଉପରେ ଆଧାରିତ ଏବଂ ସେଇଟା ଆମର ଯେଉଁ ରାମଙ୍କ ରାମଙ୍କ ଉପରେ ଆଧାରିତ ଯେଉଁଟାକି ରାମଙ୍କର ବନବାସ ଯିବା ସୀତାଙ୍କୁ ବିବାହ କରିବା ରାମଙ୍କର ଛୋଟ ବେଳରୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ସେ କ'ଣ କ'ଣ କରିଥିଲେ ତାହା ଉପରେ ଆଧାରିତ ଏବଂ ସେଇଟା ମୋର ବହୁତ ପ୍ରିୟ ପୁସ୍ତକ ଅଟେ ତ ସେହି ପୁସ୍ତକକୁ ଓ ବହୁତ ଲୋକ ମଧ୍ୟ ପସନ୍ଦ ପସନ୍ଦ କରନ୍ତି ଏବଂ ସେହି ପୁସ୍ତକ ଏକ ଭଲ ପୁସ୍ତକ ଅଟେ ଯେଉଁଥିରୁ ଆମକୁ ଜାଣିବାକୁ ମିଳେ କି ଅତୀତରେ ରାମ ରାମ ଭଗବାନ କେଉଁଠି ଜନ୍ମ ଗ୍ରହଣ କରିଥିଲେ ତାଙ୍କ ତାଙ୍କ ଓଭରାଲ୍ ଲାଇଫ୍ କେମିତି ଥିଲା ତ ସବୁ ଜାଣିବାକୁ ମିଳେ ସେଇଥିପାଇଁ ସେଇଟା ମୋତେ ବହୁତ ଭଲ ଲାଗେ